ଆଗରୁ ବହୁତ ମହାତ୍ମା ପଣ୍ଡିତ ମାନେ ଆମ ଦେଶ ସ୍ୱାଧୀନ ପାଇଁ ଚାହୁଁଥିଲେ ଯେପରି କି ବକ୍ସି ଜଗବନ୍ଧୁ ପଣ୍ଡିତ ଗୋପବନ୍ଧୁ ଦାସ ବୀର ସୁରେନ୍ଦ୍ର ସାଏ ଚନ୍ଦ୍ରଗୁପ୍ତ ରାଜା ଦିବ୍ୟସିଂ ହେମାନେ ଆମ ଦେଶକୁ ସ୍ୱାଧୀନ କରିବା ପାଇଁ ବହୁତ ପରିଶ୍ରମ ବହୁତ ଚେଷ୍ଟା କରିଛନ୍ତି ସେମାନେ ଦେଶ ରକ୍ଷା କରିବା ପାଇଁ ଇଂରେଜ ମାନଙ୍କ ସହିତ ବହୁତ ଯୁଦ୍ଧ ମଧ୍ୟ କରିଛନ୍ତି ଆଉ ଆଉ କି ଦେଶକୁ ରକ୍ଷା କରିବା ପାଇଁ ହେମାନେ ନିଜକୁ ଜୀବନ ଦାନ ମଧ୍ୟ କରିବାକୁ ପଡ଼ିଛି ଆଉ ବହୁତ ରାଜା ରାଜାମାନେ ବି ଆଗରୁ ଆମର ଦେଶ ପାଇଁ ଆଉ ମନ୍ଦିର ଗୁଡ଼ିକ ପାଇଁ ଲଢ଼ି ଇଂରେଜ ମାନଙ୍କ ଠାରୁ ବହୁତ ବଳି ପଡ଼ି ଯାଇଛନ୍ତି ବଳି ପଡ଼ି ଯାଇଛନ୍ତି ଆଉ ଯେପରି ଆମର ଜୟୀ ରାଜଗୁରୁଙ୍କ ଠାରୁ ଆରମ୍ଭ କରି ଲକ୍ଷ୍ମଣ ନାୟକଙ୍କ ପର୍ଯ୍ୟନ୍ତ ସମସ୍ତେ ମହାନ ଦେଶ ପାଇଁ ପ୍ରାଣବଳି ଦେବାକୁ ଆଗଇ ଆସିଥିଲେ ଶତ ସହସ୍ର ନରନାରୀ ଯୁବକ ଯୁବତୀ ଛାତ୍ର ଛାତ୍ରୀ ସନ୍ନ୍ୟାସୀ ଭାବରେ ସ୍ୱାଧୀନତା ଲାଗି ବଜ୍ର ଶପଥ ନେଉଥିଲେ ସେମାନେ ଚାହୁଁଥିଲେ ରକ୍ତ ବଦଳରେ ମୁକ୍ତି ରକ୍ତ ବଦଳରେ ମୁକ୍ତି ଆଉ ଜରା ନିବାସରେ ଜରାରେ ତ ସମ୍ପୂର୍ଣ୍ଣ ବୃଦ୍ଧି ପାଲଟି ଗଲେ ଯେଉଁ ମୁଣ୍ଡ ଉର୍ଦ୍ଧ୍ୱ ମୁଖ ଥିଲା ସେ ଦିନ ଅଧଃମୁଖ ହୋଇଗଲା ତଥାପି ଭାରତୀୟଙ୍କ ଜାତିରେ ଶକ୍ତିର ପ୍ରଚଣ୍ଡ ମୁକାବିଲା କଲା